ପଶୁମାନଙ୍କୁ ରୋଗ ହୋଇଥିଲେ ଆମେ ଡାକ୍ତରମାନଙ୍କୁ ଡାକୁ ଫାଟୁଆ ଚଉଆ କୌଣସି କୃମି ତାଙ୍କର ଜ୍ଵର ହୋଇଥାଏ ସେଥିପାଇଁ ଆମେ ପଶୁପାଳନ ଡକ୍ଟରକୁ ଡାକି ସେମାନଙ୍କର ରୋଗ ପ୍ରତିହରଣ କରିଥାଉ ସେମାନେ ଡକ୍ଟର୍ମାନେ ଆସି ସେମାନଙ୍କର ଠିକ୍ସେ ଟ୍ରିଟ୍ମେଣ୍ଟ୍ କରି ସେମାନଙ୍କୁ ଠିକ୍ସେ ରୋଗର ମେଡ଼ିସିନ୍ ଦେଇ ପଶୁମାନଙ୍କର ଚିକିତ୍ସିତ କରିଥାଆନ୍ତି